ହଁ ଆମ ଆଖ ପାଖ ଅଞ୍ଚଳରେ କିଛି ସମୟ ପରେ ବହୁତ ବଡ଼ ବିବାଦ ହୋଇଯାଇଥିଲା ଏହାର କାରଣ ହେଉଛି ଯେ ସେମାନେ ଆମ ଅଞ୍ଚଳକୁ ତାଙ୍କ ଅଞ୍ଚଳରେ ଆମ ଗାଈ ଗୋରୁ ଚରିବାକୁ ଯାଉଥିଲା ଆଉ ସେମାନେ ଗାଈ ଗୋରୁକୁ ମାରି ପିଟିକି ଭଗାଇ ଦେଉଥିଲେ ସେଥିପାଇଁ ଆମ ଆଖପାଖ ଅଞ୍ଚଳରେ ବିବାଦ ହୋଇଯାଇଥିଲା ଓ ଏହାର କାରଣ ଏହାର ପରିମାଣ ବହୁତ ଖରାପ ଥିଲା କାହିଁକି ନା ଏବେ ପର୍ଯ୍ୟନ୍ତ ସେ ଅଞ୍ଚଳରେ ଆମର ଭଲ ଭାବରେ କଥାବାର୍ତ୍ତା ଠିକ୍ ନାହିଁ ସେଥିପାଇଁ ଆମେ ଆମ ଆଖପାଖ ଅଞ୍ଚଳ ମାନଙ୍କରେ ଗାଧୋଇବା ପାଇଁ ମଧ୍ୟ ଯାଉନ କି ସେମାନେ ମଧ୍ୟ ଆମ ଅଞ୍ଚଳକୁ ଗାଧେଇବା ପାଇଁ ଆସନ୍ତି ନାହିଁ ଏହା ବହୁତ ବଡ଼ ବିବାଦର କାରଣ ହୋଇଥିଲା